ହଁ ହେଲୋ ମ୍ୟାଡମ୍ ନମସ୍କାର ଆମ ଏ ଯୋଉ ବସିଥିଲି ଆଉ ଆମ ଯୋଉ ସ୍କୁଲରେ ଛୁଆମାନଙ୍କର କେତେ ଅସୁବିଧା ହେଉଛି ଜାଣୁଛନ୍ତି କି ନାହିଁ ସ୍କୁଲରେ ଗୋଟେ ଭଲ ଖେଳ ପଡ଼ିଆଟେ ନାହିଁ ଛୁଆମାନେ ଖେଳିବା ପାଇଁ କିଛି ନାହିଁ ପାଠ ପଢ଼ିବା ସହିତ ଖେଳକୁଦ ହେଲେ ସିନା ତାଙ୍କର ମାଇଣ୍ଡର ବିକାଶ ହେବ ଆଉ ଖେଳ ପଡ଼ିଆଟେ କି ପାଣିର ସୁବିଧା ନାହିଁ କି ଗୋଟେ ଆକ୍ୱାଗାର୍ଡ୍ଟେ ଲଗେଇବା କି କ'ଣ ଲଗେଇବା କିଛି ନାହିଁ ହଁ ଯେ ଏଇଟା ଟିକେ ସମସ୍ତେ ମିସିକି ଆମେ ଟିକେ ଯଦି କିଛି କରନ୍ତେ ବୋଲେ କମ୍ପ୍ଲେନ୍ ଫମ୍ପ୍ଲେନ୍ ଦିଅନ୍ତେ ତାହେଲେ ଭଲ ହୁଅନ୍ତା ମ୍ୟାଡମ୍ ହୁଁ ହୁଁ ହୁଁ ହୁଁ ହୁଁ ହୁଁଁ ହୁଁ ହୁଁ ହଁ ହଁ ଯେ ପିଲାମାନେ କିନ୍ତୁ ବହୁତ ଅସୁବିଧା ଇଏ ହେଉଛି ଆସୁଛନ୍ତି ସେ ହଁ ହଁ ନାଇଁ ଟାଇମରେେ ଆସୁନାହାନ୍ତି କି କୌଣସି ସୁବିଧାର ନାହିଁ ପ୍ୟାରେଣ୍ଟସ୍ମାନେ ବି କରୁଛନ୍ତି କ'ଣ କରିବା ଆଉ କ'ଣ ଗୋଟେ କରିବାକୁ ପଡ଼ିବ ଯାହାେଲେ ବି କିଛି ଗୋଟେ ସୁବିଧା ହଁ ହଁ ମିଶିକି ଦିଅନ୍ତେ ତାହେଲେ କିଛି ଗୋଟେ ଭଲ ହୁଅନ୍ତା ହଁ ହଁ ନାଇଁ ସେଟା ଟିକେ ହଁ ହୁଅନ୍ତା ଛୁଆମାନଙ୍କର ଏସବୁ ଅସୁବିଧାଟା ଟିକେ ଭଲକ ଜଣେଇଲେ ହଁ ହଁ ହଁ ହଁ ହଁ ହଁଁ ହଁଁ ହଁ ହଁ ହୁଁ ହୁଁ ହୁଁ ହୁଁ ହୁଁ ହଁ କଥାବାର୍ତ୍ତା ହୋଇକି ହଁ ଟିକେ ଗୋଟେ କ'ଣ ଗୋଟେ କଲେ ଯାଇକି ଭଲ ହେବ କିଛି ଅସୁବିଧାଟା ଖାଲି ରହିକି ରହିଛି ଆଉ ହଉ ହଉ ହଁ ଠିକ୍ ଅଛି ମ୍ୟାଡମ୍